ହଁ ମୋର ପରିବାରରେ ମୋର ତିନି ଜଣ ଭଉଣୀ ଅଛନ୍ତି ମୁଁ ସମସ୍ତଙ୍କଠାରୁ ଅଲଗା ସେମାନଙ୍କର ଚାଲିଚଳଣି ଠାରୁ ମୋର ଚାଲିଚଳଣି ଭିନ୍ନ ଓ ଅଲଗା ପ୍ରକାରର ମୋ ଚେହେରା ମଧ୍ୟ ସେମାନଙ୍କ ଠାରୁ ଭିନ୍ନ ଓ ସେମାନଙ୍କ କାର୍ଯ୍ୟଠାରୁ ମୋ କାର୍ଯ୍ୟ ମଧ୍ୟ ଭିନ୍ନ ସେମାନେ ସବୁ କାର୍ଯ୍ୟ ଭଲରେ କରନ୍ତି ହେଲେ ମୁଁ କାମ କଲାବେଳେ ସବୁବେଳେ ଚିଡ଼ଚିଡ଼ ହୁଏ ସେମାନେ ସବୁ କାମ ଶୀଘ୍ର ଶୀଘ୍ର କରନ୍ତି ହେଲେ ମୁଁ ସବୁ କାମ ଡେରି ଡେରିରେ କରେ ପାଠପଢ଼ାରେ ମଧ୍ୟ ମୁଁ ସେମାନଙ୍କ ଠାରୁ କିଛି ପ୍ରକାରରେ ଭିନ୍ନ ଓ ଅଲଗା